ସେତେବେଳେ ଲୋକ ମାଟି ଆଉ ପିତ୍ତଳରେ ରୋଷେଇ କରିଥାନ୍ତି ଯାହାଫଳରେ ବ୍ୟବହାର କରି ହୁଏ ନାହିଁ ଆଉ ଯେଉଁଠି ବାଜିଗଲେ ଭାଙ୍ଗି ଯାଇଥାଏ ଧୋଇବେନି ଧୋଇବା ଦ୍ଵାରା ବତୁରୀ ଯାଇଥାଏ ଏବେକାର ଲୋକ ଷ୍ଟିଲ୍ ପ୍ଲାଷ୍ଟିକର ବ୍ୟବହାର କରୁଛନ୍ତି ଆଉ ଷ୍ଟିଲ୍ ର ହେଲା ଗରା ତାଟିଆ ଚାମଚ ଇତ୍ୟାଦି ବ୍ୟବହାର କରେ ଏହା କରିବା ଦ୍ଵାରା ଧୋଇ ହୋଇଯାଇଥାଏ ଭଲରେ ସଫା ହୋଇଯାଇଥାଏ ସଫା ହୋଇଯାଇଥାଏ ଆଉ ଏହା କରିବା ଦ୍ଵାରା ବହୁତ ଚକଚକ ଦେଖା ଯାଇଥାଏ